ଗଣମାଧ୍ୟମରେ ଟିଭି ନ୍ୟୂଜ୍ ପେପର ମାଧ୍ୟମରେ ଆମେ ଓଡ଼ିଶାର ସବୁପ୍ରକାର ଭାଷା ଜାଣିପାରୁଛୁ ଜଳବାୟୁ ପାଣିପାଗର ସୂଚନା କିମ୍ବା ବାତ୍ୟା ହେଉ କି ଝଡ଼ ତୋଫାନ ଏ ବିଷୟରେ ସବୁ ତଥ୍ୟ ଆମ ପାଖରେ ପହଞ୍ଚି ପାରୁଛି ନେତା ମନ୍ତ୍ରୀଙ୍କ ବିଷୟରେ ଆମେ ଜାଣିପାରୁଛେ ବିଭିନ୍ନ ଦେଶ ବିଦେଶର କଥା ମଧ୍ୟ ଜାଣିପାରୁଛେ ଶିକ୍ଷା ବ୍ୟବସ୍ଥା ମଧ୍ୟ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଯୋଗାଇ ଦେଉଛି